ଆଜିର ସମାଜରେ ଯୁବପିଢ଼ି ବିଭିନ୍ନ ଦିଗ ଆଡ଼କୁ ଅଗ୍ରସର କଲେଣି ଯେମିତି ପ୍ରତି ପରିବାରର ପିଲାମାନେ ସ୍କୁଲ୍ କଲେଜରେ ପାଠ ପଢ଼ି ବେକାର ରହୁଛନ୍ତି କାହିଁକିନା ସେମାନଙ୍କୁ ଚାକିରି ଖଣ୍ଡିଏ ମିଳେନାହିଁ କାରଣ ଚାକିରିର ବହୁତ ଅଭାବ ସେଇଥିପାଇଁ ଅଧିକାଂଶ ଲୋକେ ବାଧ୍ୟ ହୋଇ ଚାଷ ଉପରେ ନିର୍ଭର କରନ୍ତି କାରଣ ପରିବାର ଚଳେଇବାକୁ ହେଲେ ଟଙ୍କାର ଆବଶ୍ୟକତା ଥାଏ ସେଥିପାଇଁ ଲୋକମାନେ ଭାବନ୍ତି ଚାଷ ଭଲ ହେଉ କି ଖରାପ ହେଉ ମୋତେ ଚାଷ କରିବାର ହିଁ ଅଛି ମୁଁ ଚାଷ କଲେ କିଛି ଟଙ୍କା ରୋଜଗାର କରି ମୋର ପରିବାର ପୋଷଣ କରିବି ଆଉ ଏକଥା ଚାଷକୁ ସମସ୍ତେ ଭଲ ଦୃଷ୍ଟିରେ ରଖି ଚାଷ କରିପାରନ୍ତେ କିମ୍ବା କରିପାରିବେ ଯଦି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସୁବିଧା ଚାଷୀମାନଙ୍କୁ ଯୋଗେଇ ଦିଆଯିବ